ପୋଖରୀରେ କୌଣସି ପିଲା କି ଲୋକ ବୁଡ଼ିଯିବା ଦେଖିଲେ ସାଙ୍ଗେ ସାଙ୍ଗେ କୌଣସି ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିବାକୁ ଆମେ ଚେଷ୍ଟା କରିଥାଉ ସେମାନଙ୍କୁ ଉପରକୁ ଉଠେଇଆଣି ସେମାନଙ୍କର ପେଟ ଚିପି ସେମାନଙ୍କ ମୁଖରେ ପାଣି ବାହାରକରିବା ଯାଏଁ ସେମାନଙ୍କୁ ବହୁତୁ ସେବା କରି ସେମାନଙ୍କୁ ଡକ୍ଟର ଟ୍ରିଟ୍ମେଣ୍ଟ୍ କରିବାକୁ ପଡ଼ିଥାଏ